ମୁଁ ରୋଷେଇ ଭଲ କରୁଛି ମୋର ରିସିପି ମୁଁ ଲେଖିକରି ରଖୁଛି ମୁଁ କେମିତି ରୋଷେଇ କରିବି ମାଂସ ତାକୁ କେମିତି ମସଲା ଦେବାକୁ ହେଇଛି କି କ'ଣ କ'ଣ ଦେବା ପଡ଼ୁଛି ମୁଁ ସେମିତି ରୋଷେଇ କରୁଛି ଧନିଆ ଜିରିଆ ହଲଦୀ ଲଙ୍କା ଗୁଡ଼ ରସୁଣ ପିଆଜ ଆଲୁ ସବୁ କିଛି ମୁଁ ଦେଇକରି ସେଇଟା ରୋଷେଇ କରୁଛି ଯେମିତି ମୁଁ ମିଠା ଗୋଟେ କରିଦେବି ସେମିତି ବାଦାମ କିସମିସ୍ ଚିନି ନଡ଼ିଆ ଦୁଧ ସବୁକିଛି ଦେଇକିରି ମୁଁ ଗୋଟେ ରେସିପି କରୁଛି ଆଉ ଗୋଟେ ଡାଲି ଡାଲି ଯେମିତି ମୁଁ କରୁଛି ସେ ଧନିଆ ପତର କଞ୍ଚାଲଙ୍କା ହଲଦୀ ଆଉ ଅଦା ସବୁ ଜିରା ତେଜପତ୍ର ସବୁ ଦେଇକରି ମୁଁ ସେଇଟା ଗୋଟେ ରେସିପି ମୁଁ କରୁଛି ମୁଁ ଆଉରି ଗୋଟେ ଅଛି ମୁଁ କୋଫି ଭଜା କରିଦେଲେ ସେମିତି ଧନିଆ ପାଉଡ଼ର ଜିରା ପାଉଡ଼ର ଲଙ୍କା ଗୁଡ଼ ଅଦା ମଟର ଚନା ସବୁ ଦେଇକରି ମୁଁ ଗୋଟେ ସେ କଫି ଭଜା ସେମିତି କରୁଛି ସେମିତି ରେସିପି ହେଲା ଆହୁରି